ନିର୍ବାଚନ ସମୟରେ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ପାଇବା ପାଇଁ ସମସ୍ତ ପ୍ରାର୍ଥୀ ଆମମାନଙ୍କ ନିକଟକୁ ଭୋଟରମାନଙ୍କ ନିକଟକୁ ପହଞ୍ଚନ୍ତି ଓ ଆମମାନଙ୍କ ଠାରେ ତାଙ୍କର ଦଳଗତ ସମର୍ଥନ ପାଇଁ ଜଣାଇଥାନ୍ତି ଓ ନିଜ ନିଜ ସପକ୍ଷରେ ଭୋଟ୍ ନେବା ପାଇଁ କହିଥାନ୍ତି ଏପରିକି ଯେଉଁଦିନ ଆମ ଗ୍ରାମରେ ଉଭୟ ଉଭୟ ପକ୍ଷ ଆସି ଯାଆନ୍ତି ସେହିଦିନ ଜୋର୍ଜାର୍ରେ ଗଣ୍ଡଗୋଳ ହୋଇଥାଏ ତାକୁ ସେହି ନେତାମାନେ ଆଉ ସମାଧାନ କରିବା ପାଇଁ ସକ୍ଷମ ହୋଇନଥାନ୍ତି ଯାହାଫଳରେକି ସମସ୍ତ ଭୋଟର ଭାଇ ଭଉଣୀ ଓ ଲୋକମାନଙ୍କର ଅସୁବିଧା ହୋଇଥାଏ ଆଉ ସେଥିରେ ଆମମାନଙ୍କୁ ମଧ୍ୟ ଅସୁବିଧା ହୋଇଥାଏ